ମାଲକାନଗିରି ଜିଲ୍ଲାରେ ଚାଷ କରାଯାଉଥିବା ଫସଲଗୁଡ଼ିକ ହେଉଛି ଧାନ ଚିନାବାଦାମ ମୁଗ ବିରି ଆଖୁ ଆଲୁ ପିଆଜ ସବୁକିଛି ଅଛି

ଫାଷ୍ଟ ଫାଷ୍ଟ ଯେତେବେଲେ ବର୍ଷା ହଉଚି ସେତେବେଳେ

ଧାନ ଲଗାଉ ଧାନ ହେବା ପରେ ଆମେ ସେଟା ପାଚିଲା ପରେ ଆମେ କାଟୁ କାଟୁ କିନା ଶୁଖାଉ ଶୁଖାଇବା ପରେ ହେବା ପରେ ଆମେ ସେଟାକୁ ସିଝାଉ ସିଧା କରୁ ସିଧା କଲା ପରେ ଆମେ ତାକୁ ନେଇକି ମିଲରେ ଦେଉ ମିଲରେ ଦେବା ପରେ ସେଟା ମଲ୍ରେ ସେଇଟା କୁଟିବ କୁଟିଲା ପରେ ଚାଉଳଟା ବାହାରିବ ସେ ଚାଉଳ ବି ଦୁଇ ପ୍ରକାର ବାହହାରିବ ଗୋଟେ ବାହାରିବ ବଡ଼ଟା ଗୋଟେ ବାହାରିବ ସାନଟା ବଡ଼ଟାକୁ ଆମେ ଭାତ ରାନ୍ଧିକି ଖାଉ ଆଉ ସାନଟାକୁ ବି ଆମେ ରାନ୍ଧିକି ଖାଉ ହେଲେ ଚାଉଳ ଭାତ ରାନ୍ଧି ଖାଉ ଚାଉଳ ବି ଦୁଇ ତିନି ପ୍ରକାର ରୁହେ ଗୋଟେ ମୋଟା ଚାଉଳ ବି ରୁହେ ଗୋଟା ଚିକ୍କଣ ଚାଉଳ ବି ରୁହେ ହେଲେ ଆମେ ଚିକ୍କଣ ଚାଉଳ ଖାଉ ଆଉ ଚାଉଳର ଯେଉଁଟା ସାନ ସାନ ଚାଉଳ ବାହାରୁଛି ତାକୁ ଆମେ ଖୁଦ ବୋଲି କହୁ ଆଉ ସେଟା ରୋଷେଇ ଘରେ ବ୍ୟବହୃତ ଯେମିତିକି ଆମ ତିନି ଥର ସେଇଟା ଚାଉଳକୁ ରନ୍ଧାଯାଏ ସକାଳେ ଗୋଟେ ଥର ଖରାବେଳେ ଗୋଟେ ଥର ଆଉ ରାତିରେ ଗୋଟେ ଥର ଆଉ ମାଲକାନଗିରି ଡିଷ୍ଟ୍ରିକ୍ଟରେ ଜିଲ୍ଲାରେ ଆଖୁ ଚାଷ ବି ଭଲ ହୁଏ ଆଖୁ ଚାଷ କରିବା ପଦ୍ଧତି ହେଉଛି ଯେମିତିକି ଯେମିତିକି ଫାଷ୍ଟ ଆଖୁଗୁଡ଼ିକୁ ସାନ ସାନ ପିସ୍ କରି କାଟିବାକୁ ପଡ଼ିବ ଆଉ ତାକୁ ଲଗାଇବାକୁ ପଡ଼ିବ ଗାତକୁ ଛୋଟ ସାନ ସାନ ଗାତ କରିକିନା ଲଗାଇବାକୁ ପଡ଼ିବ ହବ ଗଛ ବାହାରିବ ଔଷଧ ଦେବାକୁ ପଡ଼ିବ ପାଣି ଦେବାକୁ ପଡ଼ିବ ଔଷଧ ଦେବାକୁ ପଡ଼ିବ ଘାସ ବାଛିବାକୁ ପଡ଼ିବ ତ ଧୀରେ ଧୀରେ ଗଛଡ଼ା ବଢ଼ିବ ସେତେବେଳେ ଗଛ ସାଇଡ଼ରେେ ଗଛ ଚେରରେ ମାଟି ଦେବାକୁ ପଡ଼ିବ ଆଉ ଗଛଗୁଡ଼ିକୁ ଭଲରେ ସାଇତି ରଖିବାକୁ ପଡ଼ିବ ତାପରେ ଗଛ ବଢିଲା ପରେ ତାକୁ ଆମେ ବଜାରରେ ବିକିପାରିବା କି ଆମେ ଖାଇପାରିବା ଆଉ ତମାଖୁ ଚାଷ ବି ଆମ ମାଲକାନଗିରିରେ ହୁଏ ଯେଉଁଟାକି ସୂଟା ବୋଲି କହୁଛୁ ଯେମତିକି ସେଇଟା ସବୁ ବଣ୍ଡା ଏରିଆ କି ଆଦିବାସୀ ଏରିଆରେ ସେଇଟା ସବୁ ହୁଏ ସେ ତମାଖୁ ଚାଷ ବି କରିବାକୁ ହେଲେ ଗୋଟେ ନଈ ସାଇଡ଼ରେ କରିବାକୁ ପଡ଼ିବ କାରଣ ସବୁବେଳେ ପାଣି ଦେବାକୁ ପଡ଼ିବ ତମାଖୁ ଗଛରେ ତମାଖୁ ଗଛରେ ଆଉ ପନିପରିବା ପନିପରିବା ଜିଲ୍ଲାରେ ବହୁତ ପନିପରିବା ଯେମିତିକି ଆଲୁ ପିଆଜ ରସୁଣ ଟମାଟ ବାଇଗଣ ଲଙ୍କା ଭେଣ୍ଡି ଏସବୁ ବହୁତ ପରିମାଣରେ ଆମ ଜିଲ୍ଲାରେ ଚାଷ କରାଯାଏ

ସାତଶହ ପନିପରିବା କଖାରୁ ତା'ପରେ ମକା ମକା ଚାଷଟା ବି ଆମ ମାଲକାନଗିରି ଡିଷ୍ଟ୍ରିକ୍ଟରେ ବହୁତ ବହୁତ କରାଯାଏ ଆଉ ଚିନାବାଦାମ ଏଇଟା ଆମେ ଯେମିତିକି ଆମ ରୋଷେଇ ଘରେ ଏସବୁ ଜିନିଷ ଆମେ ବ୍ୟବହୃତ କରୁ

ରୋଜାନା ଆମେ ଆମର ରୋଷେଇ ଘରେ କଖାରୁ କିମ୍ବା ଲକି କିମ୍ବା ଭେଣ୍ଡି କିମ୍ବା ଆଳୁ କିମ୍ବା ବାଇଗଣ ବା ଟମାଟୋ ଏସବୁ ଆମେ ରୋଜାନା ରାନ୍ଧିକି ଖାଉ ଆଉ ଚିନାବାଦାମ ବି ଆମର ଡିଷ୍ଟ୍ରିକରେ ବହୁତ ଚାଷ କରାଯାଏ ଓ ଆମେ ସେଟା ଆମ ରୋଷେଇ ଘରେ ସେଟା ଆମେ ସେଦ ସେଦ କରି ବି ଖାଇପାରିବା କି ଭାଜି କରି ଖାଇପାରିବା କି କଞ୍ଚା ବି ଖାଇପାରିବା ଚିନାବାଦାମ ହଲଦୀ ଗଛଟା ଆମ ଯେତିକି ପାହାଡ଼ ଅଞ୍ଚଳରେ ଯେତେ ପାହାଡ଼ ଅଞ୍ଚଳରେ ବେଶୀ ହୁଏ ହଳଦୀ ଚାଷଟା ହଳଦୀ ଆମର ରୋଷେଇ ଘରେ ତରକାରୀ କରିବା ପାଇଁ ତରକାରୀ କରିବା ପାଇଁ ଆମେ ସେ ହଳଦୀଟାକୁ ବ୍ୟବହାର କରୁ ରାଗି ହୁଏ ପନିପରିବା ବି ଆମେ ଭଲ ଖାଉ ଯେତେ ଅର୍ଗାନିକ୍ ଜିନିଷ ଆମ ମାଲକାନଗିରିରେ ବେଶୀ ହୁଏ ଅର୍ଗାନିକ୍ ଜିନିଷ ହୋଇ ଆମ ଦେହ ପାଇଁ ବି ଭଲ ଥିବ ଆମ ପରିବାର ପାଇଁ ବି ଭଲ ଥିବ ଆଉ ଆମ ଡିଷ୍ଟ୍ରିକ୍ଟ ବି ଭଲ ଥିବ ଅର୍ଗାନିକ୍ ଜିନିଷ ଖାଇଲେ ଆମ ଦେହ ବି ସୁସ୍ଥ ରହିବ ସବଳ ହେବ ଭଲ ରହିବ ଆଉ ଚିନାବାଦାମ ବି ଆମ ଭଲରେ ଚାଉଳ ଆଖୁ ତମାଖୁ ପନିପରିବା ଚିନାବାଦାମ ହଳଦି ଏସବୁ ଜିନିଷ ଆମ ମାଲକାନଗିରିରେ ବହୁତ ବହୁତ ଭଲ ହୁଏ ଗତ ବର୍ଷ ବି ଆମ ମାଲକାନଗିରି ଜିଲ୍ଲାରେ ଧାନ ଚାଷ କରିବା କରିବାକୁ ବହୁତ କଷ୍ଟ ହୋଇଥିଲା କାରଣ ବର୍ଷା ହୋଇନଥିଲା ବର୍ଷା ନହେବା ଯୋଗୁଁ ଆମ ମାଲକାନଗିରି ଜିଲ୍ଲାରେ ବହୁତ ଧାନ ଖରାପ ହେଇଯାଇଥିଲା ଏ ବର୍ଷ ବି ବହୁତ ଧାନ ଖରାପ ହୋଇଯାଇଛି ଆଉ ଧାନରେ ବେଶୀ ପୋକ ଲାଗିଯାଇଥିଲା ଚିଟା ବାହାରିଯାଇଥିଲା ହେଲେ ବି ଆମେ ଯେମିତି ହେଲା ବି ଆମେ ସେଇଟା ଆଣିକରି ଘରେ ଶୁଖାଇକି ସାାଇତି ରଖିକି ଆମେ ସେଟା ଖାଉ ରୋଷେଇ କରିକିନା ଆମେ ସେଇଟା ଭାତ ରାନ୍ଧିକି ଖାଉ